ଆପଣ କିଏ କହୁଥିଲେ ଆପଣ କେଉଁଠୁ ଆସିଛନ୍ତି କ'ଣ ପାଇଁ ଆସିଛନ୍ତି ହଁ ଆମର ଢେଙ୍କାନାଳର ଯେଉଁ ଦର୍ଶନୀୟ ସ୍ଥାନ ଅଛି କପିଳାସ ମନ୍ଦିର ଆପଣ ଯଦି ଚାହିଁବେ ମୁଁ ଆପଣଙ୍କୁ ସାହାଯ୍ୟ କରିବି ହଉ ଚାଲନ୍ତୁ ଆମେ ଦେଖିବା ଆମର ହେଉଛନ୍ତି କପିଳାସ ମନ୍ଦିର ପାହାଚ ତେର ଶହ ବାବନ ପାହାଚ ଏପାଖ ହେଲା କ'ଣ ଏଇଟି ଝରଣା ବହି ଯାଇଛି ଏଠି ଦର୍ଶକ ମାନେ ଆସନ୍ତି ଗାଧୁଆ ପାଧୁଆ କରନ୍ତି ଆଉ ସେମାନେ ପାଣି ବି ମଧ୍ୟ ପିଅନ୍ତି ଏପାଖ ହେଲା ଆମର କ'ଣ ବାବାଙ୍କ ମଠ ଏଠି ବାବା ମାନେ ବି ରୁହନ୍ତି ଆଉ ୟେ ହେଲା ଆମର କପିଳାସ ମନ୍ଦିର ଏଠି ଆମର ଯେଉଁ ପାଣି ବୁଡ଼ାଇବା ପାଇଁ ଆସୁଛନ୍ତି ଲୋକମାନେ ବହୁତ ତୀର୍ଥ ସ୍ଥାନ ବୁଲିବାକୁ ଆସନ୍ତି ଆଉ ଆଗ କାଳରେ ଏଠି କ'ଣ ସେ ଆଗ କାଳରେ ସୀତାଙ୍କ ଏନ୍ତୁଡ଼ି ଶାଳ ଅଛି ତାପରେ ଆହୁରି ଜନସେବାକେନ୍ଦ୍ର ଅଛି ଆହୁରି ଏଠି ବହୁତ କିଛି ଏଠି ସବୁ ଜଙ୍ଗଲ ଅଛି ଆହୁରି ଆମର ଏପାଖ ପାହାଡ଼ ଉପରେ ବି ମଧ୍ୟ ଘର ଅଛି ହଁ ରାସ୍ତା ଆମର ଏପାଖ ଅଛି ଗୋଟେ ବାଙ୍କ ରାସ୍ତା ଆଉ ଏଠି ବାଙ୍କ ରାସ୍ତା ଅଛି ଏଠି ଆମେ ଗାଡ଼ିରେ ଯାଇ ପାରିବା ଆଉ ପାହାଚ ରାସ୍ତା ଅଛି ହଁ ଗାଡ଼ିର ମଧ୍ୟ ସୁବିଧା ଅଛି ରାତିରେ ରହିବା ମଧ୍ୟ ସୁବିଧା ଅଛି ଏଇଠି ସବୁ ଆଶ୍ରମ ଅଛି ଆଜ୍ଞା ଚାଲନ୍ତୁ ବୁଲି ଆସିବା ଏଠି ଆମର ଖାଇବା ପାଇଁ ମଧ୍ୟ ଠାକୁରଙ୍କ ପ୍ରସାଦ ଅଛି ଗାଡ଼ିରେ ଗଲେ ସେମାନେ ପନ୍ଦର ସହ ନେଉଛନ୍ତି କିଏ କମ ନେଇ ପାରନ୍ତି ହଁ ଆଉ ରହିବା ପାଇଁ ଆମର ଆଶ୍ରମ ଅଛି ଆପଣ ଚାହିଁବେ ଯଦି ସେଠି ଜାଗା ଅଛି ରୋଷେଇ କରିକି ଖାଇ ପାରିବେ ନହଲେ ଠାକୁରଙ୍କ ପ୍ରସାଦ ଚାହିଁଲେ ଖାଇ ପାରିବେ ହଁ ମନ୍ଦିରରେ ପୂଜା ପାଠ କରିବା ପାଇଁ ନନା ସବୁବେଳେ ରହୁଛନ୍ତି ଆମେ ପୂଜା ପାଠ କରି ପାରିବା ଆମେ ସେଠି ବସିକି ମଧ୍ୟ ସେଠି ପ୍ରାର୍ଥନା କରିପାରିବେ ଆମର ଏଇ ଦୋକାନ ଦେଖୁଛନ୍ତି ସେଠି ଆମର ମାଳି ଠୁ ଆରମ୍ଭ କରି କଙ୍କଣ ଠୁ ଆରମ୍ଭ କରି କିଛି ପୂଜା ସାମଗ୍ରୀ କଦଳୀ ନଡ଼ିଆ ପୂଜା କପଡ଼ା ଆପଣ ଯାହା ଚାହିଁବେ କିଣି ପାରିବେ ପୂଜା ମଧ୍ୟ କରି ପାରିବେ ହଁ ମନ୍ଦିର ସବୁବେଳେ ଖୋଲା ଅଛି ଆମେ ଏହି ଝରଣାରେ ଗାଧେଇ କି ତାପରେ ବି ଆମେ ମନ୍ଦିର ଦର୍ଶନ କରିପାରିବା ନାଇଁ ସକାଳେ ମଧ୍ୟ ଖୋଲା ହେଉଛି ସକାଳେ ବାବା ମାନେ ପୂଜାରୀ ମାନେ ପୁରା ବଡ଼ିଭୋରୁ ଖୋଲୁଛନ୍ତି ଦର୍ଶକ ମାନେ ସବୁ ବାହାରୁ ଆସୁଛନ୍ତି ଦର୍ଶନ କରିବା ପାଇଁ ନାଇଁ ନନା ରାତି ପୁରୁ ଆସୁଛନ୍ତି ତମେ ସକାଳେ ଚାହିଁଲେ ସନ୍ଧ୍ୟାରେ ଦର୍ଶନ କରି ପାରିବ ମନ୍ଦିର ପାଖରେ ଯିବା ପାଇଁ ଆମର ଟିକେଟ ବ୍ୟବସ୍ଥା ନାହିଁ ଯଦିଓ ଆମେ ଲାଇନ ରେ ଛିଡ଼ା ହେବାକୁ ପଡ଼ିବ ହୋଇଗଲା ନା